ମୁଁ ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଅଟେ ମୟୂରଭଞ୍ଜ ଜିଲ୍ଲା ହଉଛି ଗୋଟେ ଜନବହୁଳ ଜିଲ୍ଲା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଆମର ଗ୍ରା ଆମ ଅଞ୍ଚଳରେ ବେତନଟି ବୋଲି ଏକ ସ୍ଥାନ ଅଛି ବଜାର ସଦରମହକୁମା ସ୍ଥାନ ଯେଉଁଥିରେ କି ରାସ୍ତାର ମରାମତି ହେଇନାହିଁ ସେଥିରେ ଗମନାଗମନ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସେଠାରେ ଏକ ରେଳ ରେଳ ଲାଇନ୍ ମଧ୍ୟ ଅଛି ଯେଉଁଥିରେ କି ଆମର ଓଭର୍ ଓଭର୍ ବ୍ରିଜ୍ ନାହିଁ ରେଳ ଟାଇମ୍ ରେ ଅଧଘଣ୍ଟ ପାଖାପାଖି ଲୋକମାନେ ଅଫିସ ଯିବାର ଅସୁବିଧା ସମ୍ମୁଖିନ କରୁଛନ୍ତି ଗେଟ ପଡ଼ୁଛି ଏବଂ ପିଲାମାନେ ତାଙ୍କର ସ୍କୁଲ ଯିବାରେ ଅସୁବିଧା ସମ୍ମୁଖିନ ହେଉଛନ୍ତି ବିଭିନ୍ନ ପ୍ରକାର ବାଧା ବିଘ୍ନରେ ସମ୍ମୁଖିନ ହେଉଛନ୍ତି ସେ ସମସ୍ତେ ତେଣୁ ବସ୍ ମଧ୍ୟ ସେ ରାସ୍ତାରେ ଯିବାରେ ସମ୍ମୁଖିନ ହଉଛି ଅସୁବିଧାର ସମ୍ମୁଖିନ ହଉଛି ଏବଂ ସମସ୍ତେ ଏହି ସବୁ ଅସୁବିଧାର ସମ୍ମୁଖିନ ହେଇକି ତେଣୁ ଆମ ମତରେ ସେଇ ଆମର ବେତନଟି ଯେଉଁ ଅଞ୍ଚଳରେ ଏକ ଓଭର୍ ବ୍ରିଜ୍ ହେଇଗଲେ ବହୁତର ସୁବିଧା ହେଇପାରିବ ଏବଂ ସବୁ କିଛି ଠିକ୍ ଠାକ୍ ହେଇପାରିବ ଏବଂ ରାସ୍ତାର ମଧ୍ୟ ବହୁତ ପରିସ୍ଥିତି ସଂଘାତିକ ଅଛି ରାସ୍ତାର ମରାମତି ମଧ୍ୟ ହେଇ ନାହିଁ ରାସ୍ତା ପାଇଁ ବହୁତ ଅସୁବିଧା ହଉଛି କେଉଁ ଚାଷୀ ତାର ଧାନ ନେଇଗଲା ବେଳେ ବି ରାସ୍ତାକୁ ସମ୍ମୁଖିନ ହେଇପାରୁଛି

ଭ୍ରମ ସମସ୍ୟାର ଭଳି ଜିନିଷ ରହୁଛି ଲୋକମାନେ ବିନା ହେଲମେଟ୍ ରେ ବାଇକ୍ ରେ ଏଣେତେଣେ ବୁଲୁଛନ୍ତି ଏବଂ ଚାରି ଚକିଆ ଯାନ ବିଶିଷ୍ଟ ଲୋକ ମାନେ ତାଙ୍କର ଡ୍ରାଇଭର୍ ସିଟବେଲ୍ଟ ପରିବହନ କରୁନାହାଁନ୍ତି ଏବଂ ଯେମାନେ ବି ରାସ୍ତାର ସଠିକ୍ ନିୟମ କାନୁନ ଟ୍ରାଫିକ୍ ର ମାନୁ ନାହାଁନ୍ତି ଯାହାଫଳରେ କି ସମସ୍ୟା ଜିନିଷ ଉ ଉତ୍ପାଦନ ହଉଛି ବିଭିନ୍ନ ସମସ୍ୟା ଉପୁଜୁଛି ତେଣୁ ଆମେ ସମସ୍ତେ ରାସ୍ତାର ନିୟମ କାନୁନ୍ ମାନିକି ଟ୍ରାଫିକର ନିୟମ ହିସାବରେ ଆମେ ରାସ୍ତାରେ ଭ୍ରମଣ କଲେ ସମସ୍ୟା ଜନିତ କିଛି ଅସୁବିଧା ରହିବ ନାହିଁ ଏହି ସବୁ ସମସ୍ୟା ପାଇଁ ଆମର ଆଜି ଏଇ ସଙ୍କଟରେ ଆମେ ପଡ଼ିଛୁ